ଭାରତରେ ସମସ୍ତେ ଚା ଭଲ ପାଆନ୍ତି ସେଥିମଧ୍ୟରୁ ଆମେ ଥଣ୍ଡା ଧରିଲେ ଆମେ ନାଲି ଚା ବ୍ୟବହାର କରୁ ନାଲି ଚା ଆମେ ତେଜ ଚା ପତି ଆଉ ପାଣି ଆଉ ତା ସାଙ୍ଗରେ ଗୋଲମରିଚ ପକାଇକି ତିଆରି କରୁ ଯାହାକି ଯାହାକୁ ଆମକୁ ଥଣ୍ଡା ଧରେ କାଶ ହୁଏ ତାଙ୍କୁ ଖାଇବାକୁ ଦେଲେ ଥଣ୍ଡା ଛାଡ଼ି ଯାଏ ଓ ତାକୁ ଭଲ ବି ଲାଗେ ଆଉ ଅଦା ସେଥିରେ ଅଦା ମଧ୍ୟ ସେତିକିରେ ଆମେ ଦେଇଥାଉ ଆଉ ଆଉ ଘରକୁ କୁଣିଆ ଆସିଲେ ଆମେ କ୍ଷୀର ଚା କରୁ ଯାହାକି ଆମେ କ୍ଷୀରରେ କ୍ଷୀର ଦେଉ କ୍ଷୀର ସାଙ୍ଗରେ ଚା ପତି ଦେଉ ତା ସାଙ୍ଗରେ ତେଜ ପତ୍ର ଦେଉ ଆଉ ତା ସାଙ୍ଗରେ ସେଇ ଗୁଜୁରାତି ଦେଇ ଆମେ ଚା ତିଆରି କରୁ ଆଉ ସେ ଚା ତିଆରି ଚା ଟା ପିଇବାକୁ ବହୁତ ଭଲ ଲାଗେ ଆଉ ଟେଷ୍ଟ୍ ବି ହୋଇଥାଏ ତେଣୁ ଯେତେବେଳେ ଆମ ଘରକୁ କୁଣିଆ ଆସନ୍ତି ସେ ଚା ତିଆରି କରି ଦେଉ ଆଉ ଘର ପାଖରେ ଆମେ ଯେଉଁ ସାଙ୍ଗ ସାଥୀ ଆସନ୍ତି ବୁଲିବା ପାଇଁ ସେତେବେଳେ ଆମେ ଏଇ କ୍ଷୀର ଚା ଟା ତାଙ୍କୁ କରି ପି ଦେ ପିଇବାକୁ ଦେଇଥାଉ ଆଉ ସବୁ ସନ୍ଧ୍ୟାରେ ସନ୍ଧ୍ୟାରେ ଯେତେବେଳେ ଘରେ ଆମେ ସାଙ୍ଗ ସାଥୀ ହୋଇ ପରିବାର ଟି ଭି ଦେଖିବେ ସେତେବେଳେ ଟିକିଏ ଚା ଖାଇବାକୁ ଭଲ ଲାଗେ ସେଥିପାଇଁ ଆମେ ସେଥିରେ କ୍ଷୀର ଚା ଟା କରିକରି ଆମେ ପିଉ ଆଉ ସମସ୍ତଙ୍କୁ ଦେଇଥାଉ ଆଉ ନାଲି ଚା ଟା ଯେତେବେଳେ ଥଣ୍ଡା ଧରେ ଆଉ ଇଏ ହୁଏ ସେତବେଳେ ସମସ୍ତେ ତା ବା ତିଆରି କରି ଆମେ ତାକୁ ଦେଉ